ଆଗ ଯେନ୍ ଚାଷ୍ କରୁଥିଲେ ଆଗ ତ ସାର୍ ନାଇଁ ଦେଉଥାଇଁ ସାର୍ ମାନିଆଁ କିଛି ନାଇଁ ଦେଉଥାଇଁ ଉଷୋକଷା କିଛି ନାଇଁ ଦେଉଥାଇ ଇହାଦେ ଯେନ୍ ଚାଷ୍ କରୁଛନ୍ ଖାଲି ସାରେ ସାରେ ବଢ଼ଉଛନ୍ ସାରେ ସାରେ ଯେନ୍ ବଢ଼ଉଛନ୍ ସେ ସାରଟା ମଣିଷ୍ ଖାଇକରି ଅଧାଦିନେ ମରି ଯାଉଛନ୍ ଆର୍ ଆଘଟା ଯେନ୍ ଖାଉଥିଲେ ବୁଢ଼ା ବୁଢ଼ୀ ମାନେ ଥିଲେ ଯେନ୍ ପୂର୍ବ କାଲର୍ ଆଗ ଖର୍ସି ନେଇଁ ଛିଅନ୍ ଗୋବର୍ ନଅନ୍ ଆର୍ ଡୁଲି କ୍ଷେତେ ପକାଅନ୍ ଆର୍ ସାର୍ ବିଲକୁଲ୍ ନାଇଁ ଦେଉଥାଇ ବିନା ସାରର୍ ଭାତ୍ ଆଘୋ ନୁନ୍ ସାଙ୍ଗେ ଗଲେ ଖାଇଁ ହେଉଥିଲା ଇହାଦେ ତୁନ୍ ସାଙ୍ଗେ ବି ଇହାଦେ ସାର୍ ଦେଲା ଜିନିଷ୍ ଖାଇ ନାଇଁ ହେବାର୍ ଖାଇ ନାଇଁ ହେବାର୍ କାଁ କରି ଟଙ୍କା ଦେଖୁଛନ୍ ଫସଲ୍ କେ ବୁଢ଼େଇ ନଉଛନ୍ ତୁନେ ଶାଘେ ଘଲେ ଦେଇ ନେଉଛନ୍ ଉଷୋକଷା ଆର୍ ଟଙ୍କା ବିକ୍ରି ହେବା ବୋଲି କରି ଘାଏକେଁ ବଢ଼େଇ ନେଉଛନ୍ ଫସଲ୍ ଟା ହେନ୍ତା ହଉଛେ ଆହାଦେ ଯଦି ଯେତ୍କି ଜଲ୍ଦି ଲୋକ୍ ଦୁର୍ବଲ୍ ହେଇ ନଉଛନ୍ ସାରଟା ଖାଇକରି ଆର୍ ଆଘର୍ ଟା ଯେ ହାଡ଼ ତାକର୍ କେତେ ବରକସ୍ ଥିଲା ଇହାଦେ ସଭେ ଦୁର୍ବଲ୍ ହେଇ ଯାଁଉଛନ୍ ଆଉ କାଁ ହେଲା ଯେ ଆହାଦେ ସାରେ ସାରେ ଖାଲି ଟଙ୍କା ଲୁଭେ ଟଙ୍କା ଲୋଭ୍ କରି କରି ମିର୍ଚ୍ଚା ହେଉ ବାଁଏଗନ୍ ହେଉ ପାତଲଘଣ୍ଟା ହେଉ ଆଲୁ ହେଉ ଜାଣା ବି ହେଉ ସାରେ ସାରେ ବଢ଼େଇ ନେଉଛନ୍ ଆରୁ ପନ୍ଦର ଦିନର୍ ଦିନେ ବିକି ନଉଛନ୍ ଆର୍ ଆଘୋ ଯେ କିଛି ନାଇଁ ଦେଉଁଥାଇ ସାର୍ ନାଇଁ ଦେଉଁଥାଇ ଖାଲି ଖର୍ସି ଦେଉଥିଲେ ଆର୍ ଆଘର୍ ଧାନର୍ ଚଉ ଧାନର୍ ଭାତ୍ କେତେ ସ୍ୱାଦ୍ କରୁଥିଲା ଇହାଦେ ଯେ ପଚଡ଼ କରୁଛେ ପାଏନ୍ ବାଗିର୍ ଲାଗୁଛେ ଚଉଲର ଭାତ୍